ଓଡ଼ିଶା ଚାଷ ପାଇଁ ପ୍ରସିଦ୍ଧ ଯେହେତୁ ଓଡ଼ିଶାର ଲୋକ ଚାଷ ଉପରେ ନିର୍ଭର କରାଇକି ତାଙ୍କର ଜୀବିକା ନିର୍ବାହ କରନ୍ତି ଆଗରୁ କ'ଣ ହଉଥିଲା ଲୋକମାନେ ଧାନ ଚାଷ କରୁଥିଲେ ଫେରେ ଆଗରୁ ହାତରେ ରୁଆ ଧାନ ରୁଆ ପୋତା କରୁଥିଲେ ଧାନ ପାଇଁ ବଳଦ ଲଙ୍ଗଳ ର ହଳ କରି ଧାନ ହାତରେ ରୁଆ ପୋତା କରୁଥିଲେ ଏବେ କିନ୍ତୁ କ'ଣ ହଉଛି ଦିନକୁ ଦିନ ବୈଜ୍ଞାନିକ ଯୁଗ ଆଗକୁ ଯାଉଛି ଆଧୁନିକ ଜିନିଷ ଯନ୍ତ୍ରପାତି ବ୍ୟବହାର ହଉଛି ବ୍ୟବହାର ହେଉଥିବାରୁ ଆଗରୁ କ'ଣ ହଉଥିଲା ଆଗରୁ ଧାନ ହାତରେ ରୁଆ ପୋତା କରୁଥିଲେ କିନ୍ତୁ ଏବେ ମେସିନ ଦ୍ୱାରା ଯେଉଁ କାମ ଘଣ୍ଟେ ଦୁଇ ଘଣ୍ଟା ମାସେ ଦେଢ଼ ମାସ ଲାଗୁଥିଲା କିନ୍ତୁ ଏବେ ତାକୁ ଗୋଟେଦିନ ଦୁଇ ଦିନ ମଧ୍ୟରେ ସାରି ଦଉଛନ୍ତି ଆଗରୁ ଫସଲ କରିବା ପାଇଁ କ'ଣ ଦରକାର ହଉଥିଲା ଆଗରୁ ହଳ ଲଙ୍ଗଳ ଥିଲା ମାନେ ବହୁତ ପ୍ରକାର ଜିନିଷ ନ ଥିଲା ଏବେ କିନ୍ତୁ କ'ଣ ଟ୍ରାକ୍ଟରରେ ସବୁ ନେଇ ହଳ କଲେ ଚାଷ କଲେ ଧାନ ଅମଳ କରିବା ପାଇଁ ଧାନ ଅମଳ କରିବା ପାଇଁ ଟ୍ରାକ୍ଟର ଦରକାର ଗୋବର ପକାଇଲେ ସାର ପକାଇଲେ ସାର ପକାଇ ତାକୁ ବହୁତ ମାନେ ଏବେ ଆଧୁନିକ ସବୁ ସାର ଯେଉଁ ତ ସାର ହେରିକା ମିଳିଲା ତାକୁ ପକାଇ ଲୋକମାନେ ବହୁ ଶୀଘ୍ର ଧାନ ଚାଷ ବି ପାଇଲେ ଧାନ ଚାଷ ବେଶୀ ପରିଶ୍ରମ ନ କରି ବି ଲୋକମାନେ ଭଲ ଫଲ ଫସଲ ପାଇଲେ ଫସଲ ଫସଲ ପାଇବାରୁ ଲୋକମାନେ ବହୁତ ମାନେ ଖୁସି ସେ ହେଇ ଧାନ ଚାଷକୁ ବ୍ୟବହାର କଲେ ଧାନ ଚାଷ ବ୍ୟବହାର କଲେ ଧାନ ଚାଷ ବ୍ୟବହାର କରିବାରୁ ତାଙ୍କେ ସେମାନେ ବହୁତ ଖୁସି ହେଲେ ଖୁସି ହେଲେ ଏବେ ବି ଆଗରୁ ଲୋକମାନେ ବହୁତ ହଇରାଣ ଅବସ୍ଥାରେ ଚଳୁ ଥିଲେ ଯେମିତି ମେସିନ ଦ୍ୱାରା ମେସିନ ବହୁତ ସାହାଯ୍ୟ କରୁଛି ଲୋକମାନେ ଲୋକମାନେ ମେସିନ ସାହାଯ୍ୟ କରିବାରୁ ସେମାନେ ଧାନ ଧାନ ଚାଷ ହଉ କିମ୍ବା ଅନ୍ୟାନ୍ୟ ଚାଷ ହଉ ସେପରି ମେସିନ ସାହାଯ୍ୟରେ ସବୁ କାମ କଲେ ଧାନ କାଟିବା ପାଇଁ ଧାନ ମେସିନ ଆସିଲା ତାକୁ ସବୁ ଅମଳ କରିବା ପାଇଁ ତାକୁ ଅମଳ କରିବା ପାଇଁ ପ୍ରାଚୀ ମେସିନ ଆସିଲା ଧାନ ଏବେ ତ ଏତିକି କଥା